ଝିଅ ଗୁଟେ ବିହା ହେଲେ ଆମେ କାଣା କାଣା ସାମାନ୍ ଦେଶୁଁ ଆମେ ଦେଶୁଁ ଫ୍ରିଜ ଟିଭି ଗାଡ଼ି କୁଲର ବାକସ୍ ଏଟିଚି ଗଦି ସୋଫା ସେଟ୍ ହେଲା ଯେ ପଲଙ୍କ୍ ଖଟ୍ ଡ୍ରେସିଂ ଟେବୁଲ ସୋଫା କରିକିନା କରିକିନା ଦେଶୁଁ ଦେସୁଁ ଗିଲାସ ଗଡ଼ୁ ଖୁରୀ ଥାଲି ଗିନାମାନେ ଦେସୁଁ ଚାମୁଚ ଦେସୁଁ ଗିଫ୍ଟମାନେ ଦେସୁଁ ସାଙ୍ଗମାନେ ଗିଫ୍ଟ ଧରସୁନ୍ ବିହାକେ ଯେନ୍ତାକି କପ୍ ପିଲେଟ ଗ୍ଲାସ ପେ ଆମର ଫୁଲ ଗ ଫୁଲ ଗମଲାର ଗ ଫୁଲ ଗୁସ୍ ଫୁଲର ଗମଲା ଘଣ୍ଟା ଫଟୁ ଫ୍ରେମ୍ ଫଟୁ ଭରବାରଟା ତାପରେ ସୁ ଆମେ ସାଙ୍ଗଙ୍କେ ଶାଢ଼ୀ ବିହାକେ ଦେଶୁଁ ଶାଢ଼ୀ ଦେମୁଁ ତାର୍ ଚୁଡ଼ି ଦେମୁ ଟିକିଲି ଦେମୁ କାନରଟା ଦେମୁ ମାଲି ଦେମୁ ତାପରେ ଦେମୁଁ ଆମେ ୱାସିଂ ମେସିନ ଦେସୁଁ ବିହାକେ ତାପରେ ଦେସୁଁ ଆମେ ମାଖବାର୍ ସାମାନ ଦେସୁଁ ସାବୁନ ପାଉଡ଼ର ଟିକିଲି ଚେପନା ଅଲତା ପିଲା ଟୁକେଲର ଲାଗି ଚପଲ ପାଉଁଜି ଗୁଡ଼ର ମୁଦି ହାତର ମୁଦି ପିଲାକେ ଦେସୁଁ ଛତା ଚପଲ ତାର୍ ଲାଗି ଡ୍ରେସ ପାଇଜାମା ତାପରେ ଟୁକେଲର ଲାଗି ଶାଢ଼ୀ ତାପରେ ଦେସୁଁ ଆମେ ତାର୍ପରେ ଡ୍ରେସିଂ ଟେବୁଲ ସଜାବାର ସାମାନ ଯେନ୍ତାକି ଆମେ କଣ୍ଢେଇ ଫୁଲ ଫୁଲଗମଲା ଫଟୁ ଫ୍ରେମ୍ ଘଡ଼ି ଚୁଡ଼ି ଷ୍ଟାଣ୍ଡ ସିନ୍ଦୂର ଫରୁଆ ପାଉଡ଼ର ତାପରେ ଆମେ ଛୋଟ ଛୋଟ ଟାବଲ ସବୁ ପିନ୍ଧବାର୍ ସାମାନ ସବୁ ଦେଶୁଁ